ହ୍ୟାଲୋ ମୁଁ ରଜନୀ ବେହେରା କହୁଛି ଆପଣ ଭୁବନର ରେନ୍ବୋ ଢାବାରୁ କହୁଛନ୍ତି ତ ଆପଣଙ୍କ ଢାବାରୁ ମୁଁ ଏକ ବିରିୟାନୀ ମଗାଇଥିଲି ତାହା ଏବେ ପହଞ୍ଚିଥିଲା କିନ୍ତୁ ମୁଁ ଏବେ ଖୋଲି ଖାଇଲା ବେଳକୁ ଆପଣଙ୍କ ବିରିୟାନୀଟି ବହୁତ ଗନ୍ଧ ହେଉଛି ଯାହାକି ଖାଇହେଉନି ଗୋଟିଏ କାମ କରନ୍ତୁ ମୁଁ ଦେଇଥିବା ପଇସା ଫେରସ୍ତ ଦିଅନ୍ତୁ ଓ ଆପଣଙ୍କ ବିରିୟାନୀ ପ୍ଳେଟ୍ଟି ଫେରସ୍ତ ନିଅନ୍ତୁ